ହଁ ମୁଁ ଡ୍ୟାନ୍ସ ରିଲ୍ ଦେଖେ ସୋସିଆଲ୍ ମିଡ଼ିଆରେ ମୋର ପସନ୍ଦିତ ଡ୍ୟାନ୍ସର୍ ହେଉଛି ଟ୍ୟାରେନ୍ସର ରେମୁ ଡିଶୁଜା ଶକ୍ତି ଫାତହୀ ଏମାନେ ହେଉଛନ୍ତି ମୋର ପ୍ରିୟ ଡ୍ୟାନ୍ସର୍ ଏମାନେ ହେଉଛନ୍ତି ପ୍ରିୟ ଡ୍ୟାନ୍ସର୍ ଏମାନେ ସୋସିଆଲ୍ ମିଡ଼ିଆରେ ଏକ ଡ୍ୟାନ୍ସ ମୋତେ ଦେଖିବାକୁ ବହୁତ ଭଲ ଲାଗେ